ଗୋଟେ କୁଲର୍ ନେଇଥିଲି ଗୋଟେ କୁଲର୍ ନେଇଥିଲି ଯେ ସିଏ ଭଲ ଚାଲିଲାନି ସେ କୁଲର୍ଟା ଟୋଟାଲ୍ ମାନେ ପାଣିଫାଣି ଥଣ୍ଡା ତ ଟୋଟାଲ୍ ଘରେ ମାନେ ହେଉନାଇ ମାନେ ଟୋଟାଲ୍ ସେ ପାଣି ବି ଯଦି ପଛପଟେ ପୁରେଇବ ପାଣି ଜଲ୍ଦି ସରିଯାଉଛି ମାନେ ଏତେ ଲୋ ଷ୍ଟାଣ୍ଡାର୍ଡ଼୍ ର ସେ କୁଲର୍ କହିବା କଥା ନାଇ ନାଁ ଅଛି ସିମ୍ପୋନି ଦେଖିଲାବେଳୁ କୁ ସେ କିଛି ନାଇ ମାନେ ଟୋଟାଲ୍ ମାନେ ସିଏ ମାନେ ରେଟିଙ୍ଗ୍ ବି ତା'ର ଦେବା କଥା ନୁହଁ ଜିରୋ ରେଟିଙ୍ଗ୍ ଦେବାକଥା ଆଉ କଣ କହିବି ସେ କୁଲର୍ ମୁଁ କିଣିଥିଲି ପାଞ୍ଚହଜାର ଟଙ୍କାରେ ପାଞ୍ଚହଜାର ଟଙ୍କାରେ ସେ ପାଣି ପାଣିରେ ଗଲା ପଇସା